ହ୍ୟାଲୋ ଆଜ୍ଞା ଭାଇ ମୁଁ ରଣପୁରର ବ୍ଲକ୍ରୁ ବୃନ୍ଦାବନପୁର ଗାଁରୁ ଧରିତ୍ରୀ ରଥ କହୁଥିଲି ମୁଁ ଗୋଟେ ଅର୍ଡ଼ର୍ କରିଥିଲି ସେ ଚିଲ୍ଲୀ ଚିକେନ୍ ଗୋଟେ ଅର୍ଡ଼ର୍ କରିଥିଲି ତ ସେଇଟା କ'ଣ ହେଇଛି ନା ରିଟର୍ନ କରି ଦେଇଥିଲି କାହିଁକିନା ଲେଟ୍ ହେଲା ତ ଆସିବାରୁ ତ ସେଥିପାଇଁ ମୁଁ ରିଟର୍ନ କରି ଦେଇଥିଲି ତ ମୁଁ ଫୋନ୍ପେ'ରେ ଆପଣଙ୍କୁ ପଇସା ପେମେଣ୍ଟ୍ କରି ଦେଇଥିଲି ସ୍ୱିଗୀ କମ୍ପାନୀକୁ ତ ସେଇଟା ପଇସାଟା ଆସିନି ଫେରସ୍ତ ଆସିନି ପ୍ଲିଜ୍ ସେମିତି କିଛି ଗୋଟେ ବ୍ୟବସ୍ଥା କରିକି ମୋ ନମ୍ବର୍ ଫୋନ୍ପେ' ନମ୍ବର୍କୁ ମାନେ ପଠେଇ ଦିଅନ୍ତୁ ମୋ ପଇସାଟାକୁ ମୋ ଫୋନ୍ପେ' ନମ୍ବର ହେଉଛି ଏଇଟ୍ ସିକ୍ସ୍ ସେଭେନ୍ ନାଇନ୍ ଟୁ ଟୁ ଫାଇଭ୍ ନାଇନ୍ ଜିରୋ ଏଇଟ୍ ତ ପ୍ଲିଜ୍ ଜଲ୍ଦି ମୋତେ ରିଟର୍ନ କରନ୍ତୁ ମୋ ପଇସା ଥାଙ୍କ୍ ୟୁ